ମୁଁ ମୋ ଦୈନନ୍ଦିନ ଜୀବନର ପ୍ଲାଟଫର୍ମ ଗୁଡ଼ିକ ହେଉଛି ଫେସବୁକ୍ ହ୍ୱାଟ୍ସଅପ୍ ଇଂଷ୍ଟାଗ୍ରାମ ୟୁଟ୍ୟୁବ ୟୁଟ୍ୟୁବରେ ମୁଁ ଦେଶ ଓ ବିଦେଶର ଖବର ପାଇ ଥାଏ ଓ ହ୍ୱାଟ୍ସଅପ୍ରେ ମୁଁ ମୋ ନିଜ ସମ୍ପର୍କୀୟ ସହିତ ଭିଡ଼ିଓ କଲ୍ରେ କଥା ହୁଏ